ଆମ ନୟାଗଡ଼ ଜିଲ୍ଲାର ମୁଖ୍ୟ ଉତ୍ସ ଚାଷ ଚାଷ କରି ମୁଲମଜୁରୀ ଲାଗି ଲୋକମାନେ ଚଳନ୍ତି ଚାଷରେ ଧାନ ଗହମ ମାଣ୍ଡିଆ ବାଜରା ଯଅ ମୁଗ ବିରି ବିଭିନ୍ନ ପ୍ରକାର ପନିପରିବା ଚାଷ କରି ଥାଆନ୍ତି ମଜୁରି ଲାଗିଥାନ୍ତି କେତେ ବେସରକାରୀ ସରକାରୀ ଚାକିରିଆ ମଧ୍ୟ ଥାଆନ୍ତି ଛୋଟ ବଡ଼ ବ୍ୟବସାୟୀ ମଧ୍ୟ ଅଛନ୍ତି ଛୋଟ ବଡ଼ ବ୍ୟବସାୟୀ ମଧ୍ୟରେ ସେମାନେ ବଡ଼ ବ୍ୟବସାୟୀମାନେ ଲୁଗା ଦୋକାନ ରାସନ ଦୋକାନ ଅନ୍ୟ ଅନ୍ୟ ଦୋକାନ କରନ୍ତି ଛୋଟ ବ୍ୟବସାୟୀମାନେ ଚାହା ଦୋକାନ ପାନ ଦୋକାନ ଏମିତି କି କରି ତାଙ୍କ ଜୀବିକା ନିର୍ବାହ କରନ୍ତି ଲୋକମାନେ ସରକାରୀ ଚାକିରି ପସନ୍ଦ କରନ୍ତି ବେସରକାରୀ ଅପେକ୍ଷା କାରଣ ଏହା ସ୍ଥାୟୀ ଆମ୍ଭ ଜିଲ୍ଲାରେ ସମ୍ପୂର୍ଣ୍ଣ ବେକାରୀ ସମସ୍ୟା ଦୂର ହୋଇ ନାହିଁ ଏବେ ବି ମଧ୍ୟ ଲୋକ ବେକାର ଅଛନ୍ତି ଏଥିପାଇଁ ସରକାରଙ୍କୁ କର୍ମ ନିଯୁକ୍ତି ଉପରେ ଧ୍ୟାନ ଦେବା ପାଇଁ ପଡ଼ିବ